ହ୍ୟାଲୋ ନ୍ୟୁଜ୍ପେପର୍ ଆପଣଙ୍କ ପାଖରେ କଣ କଣ ନ୍ୟୁଜ୍ପେପର୍ ଅଛି

ତହିଁରେ ପେଜ୍ କେତେ ରହୁଛି ଉଁ ହୁଁ ଦୁଇଟାରେ ସମାନ ନା ଦୁଇଟାରେ ସମାନ ଅଛି କି ମୁଁ ଥାର୍ଟି ଏଇଟ୍ ରୁ କହୁଥିଲି ଓ ହୋ ପେପର୍ ଧରିତ୍ରୀ ପେପର୍ ରେ କେତେଟା ଅଛି ପନ୍ଦର ଟା ରେଟ୍ କେମିତି ଅଛି ଗୋଟେ ବାଣ୍ଡୁଲି ଦୁଇଶହ ଟଙ୍କା ପଡ଼ୁଛି ନାଇକି ଆଉ ସମାଜ ଟା କଣ ରେଟ୍ କମ୍ ଅଛି ନା ସେତିକି ଏକା ଉଁ ହୁଁ ତାହିଁରେ ଲେଖା ଗୁଡ଼ିକ ଭଲ ଆସୁଛି ତ ହଉ ଠିକ୍ ଅଛି କାହିଁକିନା ମୁଁ ଦେଖିପାରିବିନି ତ

ଆପଣ ଧରିତ୍ରୀ ପେପର୍ ଟା ଗୋଟେଇ ପାରିବେ ଏଇଠି ହୁଁ ଆଡ୍ରେସ୍ ହେଉଛି ଆମର ଥାର୍ଟି ଏଇଟ୍ ଆମର ଗୁରୁକୁଣ୍ଡା ବ୍ଳକ୍ ର ଥାର୍ଟି ସୋନାପୁର ପଞ୍ଚାୟତ ଥାର୍ଟି ଏଇଟ୍ ଗାଁ ଆମ ଥାନା ହେଉଛି ଅର୍କେଲ୍ ଦୋକାନ ରେ ହେଉଛି ଆମ ଥାର୍ଟି ଏଇଟ୍ ଛକ ଯୋଉଠି ଅଛି ସେଥିରେ ଆସିକି ପଚାରିଲେ ଦୋକାନ ବୋଲିକିରି ପଚାରିଲେ କହିଦେବେ ସେଟା ଘରେ ଆନିକିରି ଡେଲିଭରି କରିଦେବେ ଟିକେ ଆଉ କଣ ହଁ ବସ୍ରେ ପଠେଇ ଦିଅନ୍ତୁ ସକାଳ ଟାଇମ୍ ରେ ଯୋଉ ବସ୍ ଆସୁଛି କି ନାହିଁ ସେ ସକାଳ ଟାଇମ୍ ରେ ସେ ବସ୍ ପାଣିଗ୍ରାହୀ ବସ୍ ଗୋଟେ ଆସୁଛି ଦେଖନ୍ତୁ ସେଇ ବସ୍ ରେ ପଠେଇ ଦିଅନ୍ତୁ ଡ୍ରାଇଭର୍ କୁ କହିକିରି ମୋ ଆଡ୍ରେସ୍ ଟା ଦେଇ ଦେଇଥିବେ ତାଙ୍କେ ଧରି ଆସିବେ ଆପଣଙ୍କ ନ୍ୟୁଜ୍ପେପର୍ ସେଇଟି କଣ ଆପଣଙ୍କ ଦୋକାନ କି ହୁଁ ଏଇଟା କୋଉଠି ଆପଣଙ୍କର ଦୋକାନ ଟା ଓହୋ ଚିତ୍ରକଣ୍ଡା ରେ ନାଇକି ହଁ ହଁ ପ୍ରଦୀପ ଭାଇନା ଦୋକାନରେ ବି ଛାଡ଼ିଦେଲେ ହେଇଯିବ କିଛି ଅସୁବିଧା ନାହିଁ ହଁ ମୁଁ ମୋ ଗାଁ ପାଖରେ ତ ଛକ ଟା ମୁଁ ଆସିକି କି ମୋ ପିଲା ଗୋଟେ ପଠେଇଦେଲେ ତାଙ୍କେ ଧରିକି ପଳେଆଇବ

ନା ଗୋଟେ ସେଟ୍ ପଠେଇ ଦିଅନ୍ତୁ ଫାର୍ଷ୍ଟ ତା ପରେ ଦେଖୁଛି ଯଦି ଭଲ ହେଉଛି ଆଉ ଗୋଟେ ସେଟ୍ ମଗେଇଦେବା ଆଉ ଧରି ଆପଣଙ୍କର ଯୋଉ ଧରିତ୍ରୀରେ ଟୋଟାଲ୍ ନ୍ୟୁଜ୍ ଟା ଆସୁଛି ତ ସବୁ ନ୍ୟୁଜ୍ ପଠଉଛି ନା ହଉ ଠିକ୍ ଅଛି ତାହେଲେ କାଲି ପଠାନ୍ତୁ ହଁ ପଠେଇ ଦିଅନ୍ତୁ କିଛି ଅସୁବିଧା ନାହିଁ ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ